ଆଜିକାଲି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଆପ୍ ଗୁଡ଼ିକ ହେଲା ୟୁଟ୍ୟୁବ ଇନ୍ସଟା ଆଉ ଫେସବୁକ୍ ସ୍ମାର୍ଟଫୋନ୍ ଯୋଗୁ ଆମେ ବହୁତ ଫାଇଦା ପାଉଛନ୍ତି ଯେମିତିକି ପାଠ ପଢ଼ିପାରୁଛନ୍ତି ଦୁନିଆଁ ବିଷୟରେ ଜାଣିପାରୁଛନ୍ତି ଯାହା ବି ଦରକାର ଆମେ ସ୍ମାର୍ଟଫୋନ୍ ଦ୍ଵାରା ସବୁ ସର୍ଚ୍ଚ ବି କରିପାରୁଛନ୍ତି କ୍ଷତି କହିଲେ ଆମର ପିଲାମାନେ ସେ ସବୁ ମୋବାଇଲ୍ ଦ୍ଵାରା ପ୍ରଭାବିତ ହୋଇ ଖରାପ ଦିଗକୁ ଗତି କରୁଛନ୍ତି